ମୁଁ କାଲି ଫୁଲବାଣୀରୁ ଗୋଟିଏ ସାର୍ଟଟେ କିଣିଲି ସାର୍ଟର ରଙ୍ଗ ଲାଲ କଲର୍ ଥିଲା ସେଇଟା ପିନ୍ଧିବାକୁ ଭାରି ଭଲ ଲାଗେ ଏବଂ ଶୀତଦିନେ ବର୍ଷାଦିନେ ଏମିତିକି ଖରାଦିନେ ମଧ୍ୟ ପିନ୍ଧିବାକୁ ସେ ସାର୍ଟ ଭଲ ଲାଗିବ ସଫା କଲେବି କଲର ମାନେ ତା ରଙ୍ଗ ଛାଡ଼େ ନାହିଁ ଆଉ ପିନ୍ଧିବା ପାଇଁ ବହୁତ ସ୍ମଉଥ୍ ଲାଗେ